ହଁ ଆଜ୍ଞା କେବ୍ କମ୍ପାନୀକେ ଲାଗ୍ଲା କେଁ ହଁ ମୁଇଁ ଯେନ୍ ଗାଡ଼ିଟା ବୁକ୍ କରିଥିଲି ଆଜ୍ଞା ଏତ୍କି ବେଲ୍ ହେଲାନ ନୁହେଁ ଆସ୍ବାର୍ ବହୁତ୍ ଡେରି ହେଲାନ ମୋର୍ ବହୁତ୍ ଦୂରିଆ ରାସ୍ତା ଯିବାର୍ ଅଛେ କାଁ କର୍ମି ନାଇଁ ନାଇଁ ଆପଣଙ୍କୁ ସେଟା କ୍ୟାନ୍ସଲ୍ କରିଦଉନ୍ ଆଜ୍ଞା ମୋର୍ ଯିବାର୍ ନାଇଁନ ନାଇଁ ଡ୍ରାଇଭର୍ ତ ନୁହେଁ ଆସ୍ବାର୍ ଏତ୍କି ବେଲ ଯାଏ ନାଇଁ ବହୁତ୍ ଡେରି ହେଲାନ ଦଶ୍ଟା ଦଶ୍ଟା ଟାଇମ୍ରେ ମୁଇଁ କହିଥିଲି ବାରଟା ହେଲାନ ଆର୍ ଯିବାର୍ ଅଛେ ଏମର୍ଜେନ୍ସି କାମ୍ରେ ମେଡ଼ିକାଲ୍ କେସ୍ରେ ମୁଇଁ ଯିବାର୍ ଅଛେ ଭୁବନେଶ୍ୱର ମୁଇଁ କେତେବେଲ୍କେ ପହଞ୍ଚିବି ନାଇଁ ଆଜ୍ଞା ନାଇଁ ଥାଉ ଇଟା କ୍ୟନ୍ସେଲ୍ କରିଦଉନ୍ ପଇସାଟା ମୁଇଁ ରିଟର୍ଣ୍ଣ୍ କରିଦଉନ୍ ନାଇଁ ଡ୍ରାଇଭର୍ ତ ନାଇଁ ଆସ୍ବା ଆଜ୍ଞା ଗାଡ଼ି ଆସ୍ଲେ କାଇଁଟା ହେବା କେନୁ ଅଛେ ସେ ଡାଇଭର୍ ଯେ ଏତ୍କି ବେଲା ଆସ୍ବାର୍ ନାଇଁ ତା ନାଇଁ ଆସ୍ଲେ ଆର୍ କାଇଁଟା କର୍ମୁ ବହୁତ୍ ଡରି ହେଇଗଲାନ ଆଜ୍ଞା ହଁ ହଜାରେ ଟଙ୍କା ଦେଇକିନା ବୁକ୍ କରାହେଇଛେ ଆଜ୍ଞା ଦେଖୁନ୍ ନାଇଁ ନାଇଁ ଆଜ୍ଞା କେନ୍ସେଲ୍ କରିଦଉନ୍ ଯିବାର୍ ନାଇନ ନାଇଁ ଆଜ୍ଞା ମୁଁ କାଲି କାଲି ପର୍ଦିନ୍ ଠାନୁ ବୁକ୍ କଲିନ ସେ ଗାଡ଼ିଟା ଦଶ୍ଟାରେ ପହଞ୍ଚିବ ବୋଲି ଏନୁ ଫେର୍ ଆମେ ସମ୍ବଲପୁର୍ ଯାଇକିନା ସେନୁ ଟ୍ରେନ୍ ଧର୍ବାର୍ ଅଛେ ସୋନପୁର୍କେ ଦଶ୍ଟାରେ ପହଞ୍ଚିଥିଲେ ସେଟା ହେଇଥିତା ସୋନପୁର୍ ପହଞ୍ଚିବାର୍ ନାଇଁତାଲ୍ ବାରଟା ହେଲାନ କେତେବେଲ୍କେ ଆମେ ଆର୍ ଯିମୁ ନାଇଁ ହେଇପାରେ ଆଜ୍ଞା ଏ ଏନ୍ତି ଏନ୍ତା କାମ୍ମାନେ ଭଲ୍ ନାଇଁସେ ହ୍ୟାଲୋ ଆମ ନାଇଁ ବଲିଥିଲେ ଅଲ୍ଗା ଗାଡ଼ି ବୁକ୍ କରିଥିତୁ କିନି ନାଇଁ ଆଜ୍ଞା ଆଉ ନାଇଁ ହୁଏନ ଗାଡ଼ି ଇଟା କରିଦଉନ୍ କେନ୍ସେଲ୍ କରିିଦଉନ୍ ନାଇଁ ନାଇ ଆମର୍ ଯିବାର୍ ନାଇଁନ ଆର୍ କେନ୍ସେଲ୍ କରିକିିନା ଗାଡ଼ି କେନ୍ସେଲ୍ କରିଦଉନ୍ ଆର୍ ପଇସାଟା ଆମର୍ ରିଟର୍ଣ୍ଣ୍ କରିଦଉନ୍ ନାଇଁ ଆଜ୍ଞା ନାଇଁ ଆମର୍ ଯିବାର୍ ନାଇଁନ ନାଇଁ ଗାଡ଼ି କେନ୍ସେଲ୍ କରିଦଉନ୍ ଆମେ କେନ୍ସେଲ୍ କରିଦଉନ୍ ଗାଡ଼ି ନାଇଁ ପଠୁନ୍ ଆମେ ଏବେବ ଯାଉଚୁଁ ଅଲ୍ଗା ଗାଡ଼ି ବୁକ୍ କରିକିନା ନାଇଁ ନାଇଁ ଆଜ୍ଞା ନାଇଁ ପଠଉନ୍ ଇନ୍କେ ଆଜ୍ଞା ପଇସାଟା ରିଟର୍ଣ୍ଣ୍ ହେବା ତ ଆଜ୍ଞା ଚବିଶ୍ ଘଣ୍ଟା ଭିତ୍ରେ ରିଟର୍ନ୍ ହେବା ଆଜ୍ଞା ଠିକ୍ ଅଛେ ଆଜ୍ଞା ଆଉ ଗାଡ଼ି ନାଇଁ ପଠଉନ୍ ଏବେ ଆଉ ଆମେ ଅଲ୍ଗା ଗାଡ଼ି କରିକିନା ପଲଉଚୁଁ ଡେରି ତ କରୁଚନ୍ ଆଜ୍ଞା କିଏ ନେବା ଗାଡ଼ି ଏନ୍ତି ଡରି କଲେ କିଏ ନେବା ଗାଡ଼ି